ଭାରତର ପ୍ରସିଦ୍ଧ ନୃତ୍ୟଶୈଳୀ ହେଲା ଆମର ଓଡ଼ିଶୀ କୁଚିପୁଡ଼ି କଥକ ତାପରେ ଗଲା ଆମର ଭାରତନାଟ୍ୟମ୍ ଏଇସବୁ ଆମର ପ୍ରସିଦ୍ଧ ଭାରତର ନୃତ୍ୟଶିଳ୍ପୀ ସବୁ ରହୁଛି ଯେମିତି ଓଡ଼ିଶାରେ ଆମର ଓଡ଼ିଶୀ ହଉଛି ଓଡ଼ିଶାରେ ବହୁତ ବହୁତ ଆଗରୁ ପୁରୁଣା ଯୁଗରେ ଆମର ଯେଉଁଠି ଜଗନ୍ନାଥ ମନ୍ଦିରମାନଙ୍କରେ ସବୁ ବାହାରେ ପ୍ରାଣ ଆଡ଼ରେ ସବୁ ଓଡ଼ିଶୀ ନୃତ୍ୟ ସବୁ ପ୍ରସିଦ୍ଧ କରନ୍ତି ଆଉ ବିଶେଷ କରି ଭାରତର ପ୍ରସିଦ୍ଧ ଆମର ନୃତ୍ୟ ଶିଳ୍ପୀ ଆମର କେଳୁଚରଣ ମହାପାତ୍ର ତାଙ୍କୁ ଜାଣିଛୁ ତାଙ୍କ ବହିବି ତାଙ୍କ ବହି ପଢ଼ିଛୁ ସମସ୍ତ ତାଙ୍କ ଡ଼୍ୟାନ୍ସ ଗୁଡ଼ା ଯେତେ ୟୁଟ୍ୟୁବ୍ ଫୁଟ୍ୟୁବ୍ରେ ଆସେ ସବୁ ଦେଖାଦେଖି କରିଛୁ ନୃତ୍ୟ ସବୁ ଶୈଳୀ ସବୁ ଦେଖିଛୁ